ହଁ ଆମର୍ ଛଅ ତାରିଖ୍ ଦିନ ଗୁଟେ ବାହାଘର ଅଛି ଆମ ଝିଅର ଆଉ ଛଅ ତାରିଖ୍ ଦିନ ବାହାଘର ଅଛି ଆପଣ୍ ଉଁ ହୁଁ ଫୋଟୋ ଉଠେଇବା ପାଇଁ ଆସିବେକି ଆମର୍ ଆମ ଘର୍କୁ ନା ନା ଭିଡ଼ିଓ ହେବ ହଁ ହଁ ମିକ୍ସ୍ ସେଇ ହଁ ହଁ ଭିଡ଼ିଓ ଟାଇପ୍ର ହେବ ଛଅ ତାରିଖ୍ ଏ ଦିନ କେତେ କେତେଟା କ'ଣ ନେବେ

ଟୋଟାଲ୍ ପଇସା କେତେ ନେବେ ହଁ ଦଶ୍ ହଜାର୍ ଆମ ଘର ବେତନଟି ବେତନଟି ହଁ ଆଉ ଏଡ଼ଭାନ୍ସ୍ ତାହେଲେ କେତେ କଣ୍ ପଡ଼ିବ ପରେ କେତେ ନେବେ

ହୁଁ ହୁଁ ଆଜ୍ଞା

ଆମ ପରିବାର ଗୁଟେ ବଡ଼୍ ଆମ ପରିବାର ଗୁଟେ ବଡ଼ ଫୋଟୋ ତିଆରି କରିବେ ମୋ ମୋ ଝିଅର ସଜ ହେଇଥିବା ସେ ଫୋଟୋ ଗୁଟେ ବଡ଼୍ ବଡ଼ ଫୋଟୋ ଗୁଟେ ଉଠେଇବେ

କେତେ ଟଙ୍କା ନେବେ କିଛି ଟେନ୍ସନ୍ ନାହିଁ ଯେ

ନା ଲାଇଟ୍ଫାଇଟ୍ ଭଲସେ ଟିକେ ପକେଇକି ଟିକେ ଭଲକି କରିଦେବେ ଆଉ ଫୋଟୋଟା ଭଲ ଏଡ଼ିଟିଙ୍ଗ୍ କରିକି ଦେବେ ଆଜ୍ଞା ଆଡ଼ଭାନ୍ସ୍ ଦେଇ ଦେଇକି ଯାଉଛି

ହଉ ହଉ ରଖନ୍ତୁ